ତ ମୁଁ ନିକଟସ୍ଥ ସହରକୁ ଯିବା ପାଇଁ ପୂର୍ବରୁ ଏକ କ୍ୟାବ୍ ବୁକ୍ କରିଥିଲି ତ ଭଡ଼ା ବିଷୟରେ ଭଡ଼ା ବିଷୟରେ ମୁଁ ଯାତ୍ରା ପୂର୍ବରୁ ଭଡ଼ା ବିଷୟରେ ଯାତ୍ରା ପୂର୍ବ ଟ୍ରାନ୍ସପୋର୍ଟ୍ ଏଜେନ୍ସି ସହିତ ଆଲୋଚନା ହୋଇଥିଲା ମୁଁ ସେତେବେଲେ ମୁଁ ଗନ ମୁଁ ଆମ ଆମେ ଆମେ ସବେ ଆମର ପରିବାର ଲୋକ ସବୁ ଗନୁ ପାଖ ସହରାକୁ ସେନ ମୁଁ କ୍ୟାବ୍ ବୁକ୍ କରିଥିନୁ ସେନ ବହୁତ ମଜାମସ୍ତି କନୁ ଓ ଯେତେବେଲେ ଆସିବାକୁ ଆସି ଆସି ଆସିଲେ ଆମେ ଆସିଲୁ ସେତେବେଲେ ଯେତେବେଲେ ଯେତେବେଲେ ଯେତେବେଲେ ଡ୍ରାଇଭର୍ ଆମ୍କେ କହେଲା ଆମେ ଏତେ ମତେ ଏତେ ଟଙ୍କା ଦରକାର ସେତେବେଲେ ମୁଁ କହିଲି ଆମେ ଯୋଉ ଆମେ ଆମେ ଯୋଉ ଫିକ୍ସ୍ କରିଥିନୁ ତାଙ୍କ ସେ ସେଥିଲେ ପନ୍ଦର ଶହ ତ ସିନମା କହୁଥିଲା ଦୁଇ ହଜାର ତ ପନ୍ଦରଶହଟା ଦିଇ ହଜାର ପାଞ୍ଚ ଶହ ଟଙ୍କା ଆମେ ଅଧିକ ତାଙ୍କେ କେମିତି ଦେଇପାରିବୁ ସେଥିପାଇଁ ସେନ ସେଥିପାଇଁ ସେନ ଏକ ଝଗଡ଼ା ହେଇଗଲା ତ ମୁଁ କହିଲି ଆମେ ଏଥି ଯଦି ଅଟ ତାହାକେ ଆମେ ଅଟ୍କେଇ ବି ନଥିଲୁ ତାହାକେ ଆମେ କହିଥିଲୁ କି ପାଖ ସହର ଯେହେତୁ ତୁ ଘରକୁ ଯା ଆସିବୁ ତତେ ସୁବିଧା ଜଣା ଲାଗିଚେ ତତେ ଇନ ରହେବା ସୁବିଧା ଲାଗଚି ତୁ ରହିଯା ତ ଘରକୁ ସୁବିଧା ହଉଛି ତୁ ପଲେଇଯା ବାକି ମୁଁ ତା ସବୁ ମର୍ଜିରେ ମୁଁ ତାକୁ ଖୁଇ ପିଇବିଥିନି ବାକି ସେ ସେ ସେ ମାନୁନଥିଲା ମୁଁ କ'ଣ କହିବି ମୁଁ କହିଦେଲି ମୁଁ ଏତେ ଟଙ୍କା ମୋର୍ ପାଖେ ନାହିଁ ମୁଁ ପନ୍ଦ୍ର ଶହ ମୋ ପାଖେ ଅଛେ ଆ ଷୋହଲଶହ ଅଛେ ମୁଁ ଶହେ ଟଙ୍କା ଅଧିକ ତତେ ଦେଇପାରିବି ନାହିଁ ଶହେ ଟଙ୍କା ପେଟ୍ରୋଲ୍ ପମ୍ପ୍ ଲାଗି ଅଛେ ମୁଁ ତାକୁ ସିଧା ସିଧା କହିଦେଲିି ବାକି ସେ କିଛି କହିଲା ନାହିଁ କହିଲା କି ଏତେ ତମେ ଯେନ୍ ଯାଇଛିି ଆସିଚେଁ ଯେତେ ଖର୍ଚ୍ଚା ହେବା ସେ ପୁରା ବହୁତ ରାଗରେ କହୁଥିଲା କି ଏତେ ଏତେ ଆପଣ ଏତେ କରିଛନ୍ ଆମେ ମୁଁ ମୁଁ ମୁଁ ଦିହଜାର୍ ଟଙ୍କା ହିଁ ନେବି ଏମିତି ସେ କହିଥିଲା ମୁଁ ତାକେ ଶାନ୍ତିରେ କହିଥିଲି ଯଦି ଦିହଜାର ଟଙ୍କାରୁ ଆମେ ପନ୍ଦରଶହ ତତେ ଦଉଚୁ ତତେ ଆମେ ନିଜେ ମଜି ଖଆଇଲୁ ପିଆଳୁ ଏମିତି ମୁଁ ବୁଝାଇଲି ତାପରେ ତା ତାପରେ ବି ସେ ହଁ ନି ବୋଲୁଥାଏ ତ ମୁଁ କ'ଣ କରିବି ତ ସେଥିପାଇଁ ମୁଁ ସେଥିପାଇଁ ମୁଁ କହିଦେଲିି ତତେ ପଇସା ଦରକାର ମୁଇଁ ପନ୍ଦ୍ରଶହ ଦେବି ତ ଦେବି ନହିଁ ତ ଅଯଥା କାଇଁ ଦେବି ତ ସେ ତ ସେ ବଇଲା ତ ସେ ଟିକେ ବ ଗଲା ତେ ଚୁପ୍ ରହିଲେ ତ ତାପରେ ସେ ହଁ ବଇଲା ତ ତାପରେ ମୁଁ ବି ତାକୁ ଦେଇଦେଲି ଏଇଟା ବହୁତ ଆମର ମାନେ ପାଖ ସହର ଯିବା ପାଇଁ ଏମିତିରେ କରିବାନକଥା ଆପଣଙ୍କୁ ପନ୍ଦରଶହ ଦିଆଯଉଚି ଆପଣ ଦୁଇହଜାର ମାଗିବେ କିି କରେ ତ ମୁଁ ଏମିତି କୁହାହେଇଥିଲା